ଆମ ଏଠି ତ ମିନି ପାର୍କ ଅଛି ଆମେ ପାର୍କକୁ ଯାଉଛୁ ସେଠି ଦେଖୁଛୁ ଯେ ଗୁଟକା କାଗଜ ଏହିସବୁ କାଗଜ ସବୁ ଛେପ ଫେପ ଇଆଡ଼େ ସିଆଡ଼େ ପକାଉଛନ୍ତି କିନ୍ତୁ ଆଗ ତୁଳନାରେ ଏବେ ଆମେ ପାର୍କ ସେ ଯାଉଛୁ ପାର୍କ ପାଖରେ ସେ ଡଷ୍ଟବିନ୍ ରଖିଛନ୍ତି ଡଷ୍ଟବିନ୍ରେ ସେ ପୁଡ଼ିଆ ଖାଇବା ଛେପ ଫେପ ସେମାନେ ସବୁ ପକାଉଛନ୍ତି ଯେଉଁ ଯାଟା ଖାଇବା ନ କାଗଜ ଫାଗଜ ସେ ଭିତରେ ଏବେ ସବୁ ସଫାସୁତୁରା ରଖିନା ପରିଷ୍କାର ରଖିଛନ୍ତି